ବର୍ଷ ବର୍ଷ ଧରି ଭାରତୀୟ ବିଭିନ୍ନ କଳା ଶିଲ୍ପରେ ବହୁତ ଉନ୍ନୟନ ଭାବରେ ବିକଶିତ କରିଛି ଯେମିତିକି ଦେଖିବାକୁ ଗଲେ ଲୋକନୃତ୍ୟ ବାଣିଜ୍ୟ ବ୍ୟବସାୟ କଳା ସଂସ୍କୃତି ନୃତ୍ୟ ମଧ୍ୟରେ ଓଡ଼ିଶୀ ନୃତ୍ୟ ଏମିତି ବହୁତ ବିଷୟବସ୍ତୁ ଅଛି ଯାହାଦ୍ୱାରା କିି ଲୋକମାନେ ବହୁତ ଉତ୍ସାହିତ ହୋଇଥାନ୍ତି